ହଁ ମୋର ତ ବହୁତ ପ୍ରିୟ କଳାକାର ଅଛନ୍ତି ଯାହାକି ମୋତେ ଖୁବ ଲାଗଛି ସେମାନଙ୍କର କାର୍ଯ୍ୟ କରିବା ଶୈଳୀ କାର୍ଯ୍ୟ କରିବା ଶୈଳୀ ବହୁତ ପସନ୍ଦ ଲାଗିଛି ଆରୁ ଆମକେ ସିକାବଟା ଯାହାକି ଖୁବ ଭଲ୍ ଲାଗିଚି ଆରୁ

ଦେଖିବାକୁ ଗଲେ ସେମାନେ ଆମକୁ ବହୁତ ପ୍ରକାରର ଚିତ୍ର ଶିକାନ୍ତି ଆରୁ ଖୁବ୍ ଶିକାନ୍ତି ଯାହାକି ଥରେ ଥରେ କାଣା ଶହେ ଥର ପଚାରିଲେ ବି କହିଦେଇଥିସନ୍ ହେଲେ ହେଲେ କାଁ ଯେ ଖୁବ୍ ଇଏ କରି କିନି ଖୁବ୍ ଖୁବ୍ ପସନ୍ଦ କରନ୍ତି ଆଉ ମୁଁ ଖୁବ୍ ପସନ୍ଦ କରେ ଆରୁ ସେ କଳା ଆମ ଯେଉ ଯେଉ କଳାକାର କହୁଛନ୍ ତ ଖୁବ୍ ଅଛନ୍ ଯାହାକି ମୁଁ ତ ନାଁ ନେଇଁ ଧରିପାରେ ତଥାପି ମୁଇଁ ଖୁବ୍ ଭଲ୍ ଲାଗଚି ମତେ ସେମାନେଙ୍କେ ଦେଖିନେ ହିଁ ମନ ପୁରି ଯାଇସି ଜେନତା ଲାଗୁଥିସି